ଭିକୋ କ୍ରିମଟା ଆଗରୁ ଭଲ ପଡ଼ୁଥିଲା ବୋଲି ମୁଁ ଆଣିଥିଲି ତାର କଲର ଦେଖିକି ଭଲ ଲାଗୁଥିଲା ବୋଲି ଆଣିଥିଲି କିନ୍ତୁ ଏବେ ଯେଉଁ କ୍ରିମ୍ ଦଉଛି ତାର ଫିକା ପଡୁଛି ଲଗେଇବା ପରେ ମୋର ମୁହଁରେ ସବୁ ସ୍ପଟ ସବୁ ବ୍ରଣ ହେଇଗଲା ତା'ପରେ ତା'ର କିଛି ବି ଭଲ ପଡ଼ିଲାନି